ମନୋରଞ୍ଜନ ଶିଳ୍ପ ଆଗ ଅପେକ୍ଷା ବହୁତ ବୃଦ୍ଧି କରିଛି ଆଗେ ଯେଉଁ କଲା ଧଳା ଟି ଭି ଥିଲା କିନ୍ତୁ ଏବେ ଯେଉଁ ରଙ୍ଗୀନ ଟି ଭି ଆସିଛି ଫଳରେ ଚଳଚ୍ଚିତ୍ର ଓ ସଂଗୀତ ଅଧିକ ମଧୁର ହୋଇଛି ସମସ୍ତ ପାଣିପାଗ ଓ ଦେଶ ବିଦେଶର ଖବର ଦେଖିବାକୁ ମଜା ଲାଗୁଛି ଲୋକେ ଟି ଭି ସହିତ ମୋବାଇଲ୍ କମ୍ପୁଟର୍ ଓ ସିନେମା ହଲ୍ରେ ମନୋରଞ୍ଜନ କରିବା ପାଇଁ ଯାଆନ୍ତି ଆମ ଭାରତ ବର୍ଷରେ ଲୋକମାନେ ମୁଖ୍ୟତଃ ଖେଳ ଚାଲିଲେ ଓ ଭକ୍ତି ଚାଲିଲେ ଦେଖିବାକୁ ପସନ୍ଦ କରନ୍ତି ଏହା ବ୍ୟତୀତ ଛୋଟ ପିଲାମାନେ କାର୍ଟୁନ୍ ଦେଖି ବହୁତ ଖୁସି ହୁଅନ୍ତି ଏବଂ ପସନ୍ଦ କରନ୍ତି